ପ୍ରଥମେ ଆମେ ଯେଉଁ ବିଦ୍ୟୁତ ବ୍ୟବହାର କରୁୁଥିଲେ ସେଗୁଡ଼ା ଥିଲା ଆମର ତାପଜ ବିଦ୍ୟୁତ ଯେଉଁଗୁଡ଼ା କୋଇଲା ଜାଳି ବିଦ୍ୟୁତ ଉତ୍ପାଦନ କରି ସେ ବିଦ୍ୟୁତକୁ ଆମେ ଗ୍ରହଣ କରୁଥିଲେ ସେ ଏଥିରେ ଆମର କୋଇଲା ଜାଳିବା ଦ୍ୱାରା ଆମର ପରିବେଶ ପ୍ରଦୂଷଣ ହଉଥିଲା ତେଣୁ ସେଥିରୁ ଆମେ ତା'ପରେ ଜଳ ବିଦ୍ୟୁତ ଜଳ ବିଦ୍ୟୁତିରେ ଆମେ ଇଏ ଟରବାଲ୍ ଲାଇନ୍ରେ ଟରବାଲ୍ ଲାଇନ୍ରେ କରେଣ୍ଟ ଆସୁଥିଲା ତା' ଦେହରେ ମଧ୍ୟ କିଛି ପରିବେଶ ପ୍ରତି ଇଏ ନଥିଲା କିନ୍ତୁ ଜଳର ସେତିକି ଆବଶ୍ୟକତା ଦରକାର ବର୍ତ୍ତମାନ ସୌର ଶକ୍ତି ସୌର ଶକ୍ତି ହିଁ ସୋଲାର୍ ସିଷ୍ଟମ୍ ଯେଉଁ ସୌରଶକ୍ତିର ତା'ଦେହରେ କୌଣସି ପ୍ରଦୂଷଣ ନାହିଁ ଏବେ ଗାଡ଼ି ମଟର ଗାଡ଼ି ହଉ ଆପଣଙ୍କର ପାଣି ମଟର ହଉ କିମ୍ବା ଯେକୌଣସି କାର୍ ଗୁଡ଼ିକ ବି ଏବେ ଚାଲି ଆସିଲାଣି ସୋଲାର୍ର ସୋଲାର୍ର ଏ ବର୍ତ୍ତମାନ ସୋଲାର୍ରେ କ'ଣ ଆମର ସୌର ଶକ୍ତି ଗ୍ରହଣ କରି ସଂଗ୍ରହ କରି ସେ ଗାଡ଼ି ମଟର ହଉ ଯେକୌଣସି ଚାଲିପାରିବ ଏବଂ ଇ କମର୍ସ ରହୁଛି ଇ କମର୍ସ ମାଧ୍ୟମରେ ଆମେ ସବୁ ପାଖାପାଖି ଆମକୁ ଆଉ ଅନଲାଇନ୍ରେ ଆମେ ସବୁ ଜିନିଷ କିଣା ବିିକା କରିପାରୁଛେ ଏଇଟା ଆମକୁ ସୁବିଧା ହେଉଛି ସବୁ ପ୍ରକାର ସୁବିଧା ଆମେ ସବୁ ସୁବିଧା ସୁଯୋଗ ପାଉଛୁ